ଆଜିକାଲି ଆମ ରାଜ୍ୟରେ ପ୍ରମୁଖ କ୍ରୀଡ଼ା ପାଇଁ ବା ଆୟୋଜନ କରିବା ପାଇଁ ବହୁତ ଗୁଡ଼ିଏ ସ୍ଥାନ ଅଛି ଯେମିତି ପ୍ରମୁଖମାନେ ଜାତୀୟ ସ୍ତରରେ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ବହୁତ ଗୁଡ଼ିଏ ସୁବିଧା ମାନ ବା ଷ୍ଟାଡ଼ିୟମମାନ ଆମ ରାଜ୍ୟର ଅବସ୍ଥିତ ଅଛି ସେମିତି ପ୍ରଥମରେ ହଉଛି ବାରବାଟୀ ଷ୍ଟାଡ଼ିୟମ ଏହି ଷ୍ଟାଡ଼ିୟମରେ କ୍ରିକେଟ ଫୁଟବଲ ହକି ଇତ୍ୟାଦି ମ୍ୟାଚ ଅନୁଷ୍ଠିତ ହୋଇଥାଏ ଏଥିରେ ଜାତୀୟ ସ୍ତରରେ ବହୁତ ଗୁଡ଼ିଏ ମ୍ୟାଚ୍ କିମ୍ବା ଜାତୀୟ ସ୍ତରରେ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ହଉ କିମ୍ବା ଆମ ଏମତି ସ୍ଥାନୀୟ କାର୍ଯ୍ୟକ୍ରମ ହଉ ସବୁଥିରେ ଏହା ଦରକାର ପଡ଼େ ବାରବାଟୀ ଷ୍ଟାଡ଼ିୟମ ଭିତ୍ତିଭୂମି ଖୁବ ଉନ୍ନତ ହେଇଛି ଏହା ଏହି ଷ୍ଟାଡ଼ିୟମରେ ପ୍ରାୟ ପଇଁତିରିଶରୁ ଚାଳିଶ ହଜାର ଦର୍ଶକ ଦେଖିବାର ସବୁ ପ୍ରକାର ସୁବିଧା ଅଛି ପୁଣି ସେଠାରେ ଫ୍ଲଡ୍ ଲାଇଟ ମଧ୍ୟ ବ୍ୟବସ୍ଥା ରହିଛି ଫଳରେ ଲୋକମାନେ ରାତିରେ ମଧ୍ୟ ବିଭିନ୍ନ କ୍ରୀଡ଼ାକୁ ଉପଭୋଗ କରିପାରିବେ ସେଠାରେ ଆୟୋଜିତ ହଉଥିବା ବିଭିନ୍ନ ପ୍ରତିଯୋଗିତା ମାନ ହଉଛି କ୍ରିକେଟ ଯେମିତି ରଣଜୀ ମ୍ୟାଚ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଭିନ୍ନ ଆନ୍ତର୍ଜାତୀୟ ଦଳକୁ ସେଠାରେ ଆନ୍ତର୍ଜାତିକ ମ୍ୟାଚ୍ ମଧ୍ୟ କରାଯାଏ ସେମିତି ଫୁଟବଲରେ ମଧ୍ୟ ସେଠାରେ ସନ୍ତୋଷ କପ୍ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ ପୁଣି ଏବେ ସେଠାରେ ଆଇଏଏସ୍ଏଲ ବା ଇଣ୍ଡିଆନ୍ ପ୍ରିମିୟର ଲିଗ ନାମରେ ଏକ ଫୁଟବଲ ଚାଲି ପ୍ରତିଯୋଗିତା ଚାଲି ସେଇଟା ମଧ୍ୟ ଆମ ଏଇ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥାଏ ସେମିତି ଆଉ ଗୋଟେ ଷ୍ଟାଡ଼ିୟମ ହଉଛି କଳିଙ୍ଗ ଷ୍ଟାଡ଼ିୟମ ଯାହା ଭୁବନେଶ୍ୱରରେ ସେଠାରେ ମଧ୍ୟ ସବୁ ପ୍ରକାର କ୍ରୀଡ଼ା ଅନୁଷ୍ଠିତ ହୋଇଥାଏ ସେଠାରେ ରନିଙ୍ଗଠାରୁ ଆରମ୍ଭ କରି କ୍ରିକେଟ ପର୍ଯ୍ୟନ୍ତ ହକି ସମସ୍ତ ଖେଳ ଅନୁଷ୍ଠିତ ହୋଇଥାଏ ଏବଂ ସେଠାରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ଅଛି ସେ ଷ୍ଟାଡ଼ିୟମଗୁଡ଼ିକରେ ଆଉଟଡୋର ବ୍ୟତୀତ ଇନଡୋର ଇନଡୋର ଗେମ୍ ପାଇଁ ମଧ୍ୟ ବହୁତ ମାତ୍ରାରେ ସ୍ଥାନ ଅଛି ସେଠାରେ ବର୍ଷା ହେଲେ ମଧ୍ୟ ବିଭିନ୍ନ ଇନ୍ଡୋର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଏବଂ ଏଠାରେ ସବୁକିଛି ବହୁତ ସୁବିଧାରେ ମିଳିୁଥିବାରୁ ଏଠାରେ ବହୁଲ ଭାବରେ କ୍ରୀଡ଼ା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ